ଆଜ୍ଞା କଲକତା କି ସୁରଟ ଯିବା ପାଇଁ ଚାହୁଁଛି ଆପଣ ଯିବେ କି ହଉ ଠିକ୍ ଅଛି

ଓଡ଼ିଶାରେ କିଛି କାମ ନାହିଁ ତ ସେଇଥିପାଇଁ ସେଇଠି ଯିବା ପାଇଁ ଚାହୁଁଛି ଆଉ କେତେ ଟଙ୍କା ସେଇଠି ହୋଇପାରିବ ସେ ବିଷୟରେ ମିଳିବ ସେ ବିଷୟରେ କାହା ସହିତ ଆଲୋଚନା କରିକି ବୁଝିଲେ ବାହାର କମ୍ପାନୀ ଫମ୍ପାନୀରେ ରହିଲେ ଅଧିକ ପଇସା ମିଳିପାରିବା ଆଉ ହଁ ସେଇଠି ଡ଼୍ୟୁଟି ନେଇକି ଅଧିକ ପଇସା ମିଳିଥାଏ ଆଉ ଏମିତିି ଆଉ ତା'ହେଲେ ଡେଟ୍ ଫିକ୍ସ କଲାଠୁ କେତେ ଜଣ ଯିବେ ଆଲୋଚନା କରିକି ଟିକେଟ୍ କାଟିକି ଟିକେଟ୍ କାଟିବେ ଟିକେଟ୍ କେତେବେଳେ କେଉଁ ଟାଇମ୍ରେ ବାହାରିକି ଆଲୋଚନା କରିକି ବୁଝିବେ ଆଉ ହଉ ତା'ହେଲେ ରଖୁଛି